ପଶୁମାନେ ଚଳିଯିବା ପାଇଁ ସବୁଜଘାସ ଏ ଜାଗାରେ ନାହିଁ କାହିଁକିନା ଏଇଟା ସହର ଜାଗା ଅଛି ତ ସେଇ ପାଇଁକା ପଡ଼ିଆ ମାନେ ପଡ଼ିଆ ନାହିଁ ଆଉ ଘାସ ବି ଉପଲବ୍ଧ ନାହିଁ ଆଉ ଯେଉଁ ଜାଗାରେ ଅଛି ସେମାନେ ବାଉଣ୍ଡରୀ ବୁଲାଇ ଦିଅନ୍ତି ଗାଈ ନଚଢି଼ବା ପାଇଁ ଓ ଓ ଗାଈ ନ ଗାଈ ଜିକୁ ଗାଈକୁ ଯଦି ଖୋଲା ଛାଡ଼ିଦେବ ଗାଈ ଏଣେ ତେଣେ ବୁଲିକି ପ୍ଲାଷ୍ଟିକ୍କୁ ଖାଇଦିଏ ପ୍ଲାଷ୍ଟିକ୍ ରେ କେତେ ସବୁ ସେର ପନିପରିବା ଥିବାରୁ ସେ ଫିଟେଇ ପାରେନି ସେ ସେଇଯାକକୁ ଖାଇଦିଏ ସେଇଟା ଖାଇଦେବାରୁ ଗାଈ ରୋଗରେ ପଡ଼ିଯାଇଥାଏ ଏମିତି ହେଇକି ଗାଈ କେତେ ଗାଈ ମରିଯାଇଥାନ୍ତି ଓ ଗାଈମାନଙ୍କୁ ଯେତେବେଳେ ଘାସ ନ ମିଳିଲେ ଗାଈ ଯେଉଁମାନେ ଗାଈଙ୍କୁ ଘରେ ରଖନ୍ତି କେବେ ନଡ଼ା ଆଉ କେତେବେଳେ କୋଳ କେତେ ଚୋକର ଭାତର ଚୋକଡ଼ ଆଉ କେତେ ତୋରାଣି ଆଉ କେତେବେଳେ କିଏ ତେଜ ଆଉ ଏମିତି ହେଇକି ସବୁ ଲୋକ ଯେଉଁମାନେ ମାଲିକ ଥାଆନ୍ତି ସବୁ ଦିଅନ୍ତି ନଡ଼ା ଫଡ଼ା ସବୁ ଦିଅନ୍ତି ଆଣିକି ଆଉ ଖୋଲା ଛାଡ଼ିଦେଲେ ସେମାନେ ପାଣି ବି ଭଲସେ ପିଇ ପାରନ୍ତିନି ଅସନା ପାଣି ପିଇଲେ ସେମାନଙ୍କ ଦେହ ଅସୁସ୍ଥ ହେଇଯାଏ ଓ ରୋଗରେ ବି ପଡ଼ନ୍ତି ଅନ୍ତି ହେଇକି ଡକ୍ଟର ବି ଡକ୍ଟର ଠିକ୍ କରିନପାରିବେ ସେମାନେ ମରିଯିବେ ତ ସେମାନେ ସେମାନେ ମାଲିକ ପାଖରେ ରହିବା ଠିକ୍ ଅଛି ଆଉ ଯଦି ମାଲିକ ମାନେ ଫିଟାଇ ଦିଅନ୍ତି ସେମାନେ ବାନ୍ଧି ରଖନ୍ତିନି ସେମିତି ହେଇକି ସେମାନେ ବହୁତ ବିମାରି ଫିମାରି ପଡ଼ିଯାଏ